ହଁ ହଁ ମୋ ଆଖପାଖରେ ଗୋଟେ ପର୍ଯ୍ୟଟନ ସ୍ଥାନ ଅଛି ପାବଡ଼ା ହାଣ୍ଡି ବୋଲିି ଗୋଟେ ପ୍ଲେସ୍ ଅଛି ଛୋଟ ସହରଟିଏ ସେଠି ଡ଼ିଅର୍ ପାର୍କ ଅଛିି ସେଠାରେ ଦୂର ଦୂରାନ୍ତର ଲୋକମାନେ ଆସନ୍ତି ପର୍ଯ୍ୟଟନ ପାଇଁ ଆଉ ଯାହା ସବୁ ଅଛି ସେସବୁକୁ ଦେଖି ନେଇଁ ଏଇନ୍ଜୟ କରି ଆରାମସେ ଘରକୁ ଫେରି ଯାଆନ୍ତି